ଆମ୍ଭେମାନେ ସାଧାରଣତଃ ଗାଁରେ ବାସ କରିଥାଉ କିନ୍ତୁ ଗାଁରେ ବଗିଚାରେ କାମ କଲାବେଳେ କେତେ ଯେ ଅସୁବିଧାର ସମ୍ମୁଖୀନ ହୋଇ ହେବାକୁ ପଡ଼ିଥାଏ ତାହା କହିଲେ ନ ସରେ କିନ୍ତୁ ଆମେ ବଗିଚାରେ କାମ କଲାବେଳେ ସେସବୁକୁ ଅସୁବିଧାକୁ ଖାତିର କରିବାକୁ ଆବଶ୍ୟକ ପଡ଼େ ନାହିଁ କାରଣ ମଶା ପୋକ ଇତ୍ୟାଦି ଯାହା ଫଳରେ ଆମ ସମାଜରେ ତ ସେମାନେ ବାସ କରୁଛନ୍ତି ସେମାନେ ଆମ ସମାଜରୁ ଛାଡ଼ିି ଯିବେ କୁଆଡ଼େ ଆମ ଗାଁରେ ଏସବୁ ପୋକ ବିଶେଷ ଭାବରେ ଦେଖିବାକୁ ମିଳିଥାଏ କିନ୍ତୁ ଆମେମାନେ ଏ ପୋକ ଦାଉରୁ ରକ୍ଷା କରିବା ପାଇଁ ବାଡ଼ି ବଗିଚାକୁ ଗଲାବେଳେ ମଶା ତେଲ ଏକ ବାହାରିଲାଣି ଯାହା ଦ୍ୱାରା ଆଉ ଯାହା ଫଳରେ ବୈଜ୍ଞାନିକମାନଙ୍କର ଏକ ଆମ ପାଇଁ ଆଶୀର୍ବାଦ ଯାହା ଫଳରେ ଆମେ ବଗିଚାକୁ କାର୍ଯ୍ୟ କଲାବେଳେ ମଶା ଦାଉରୁ ରକ୍ଷା କରେ ରକ୍ଷା ହୋଇପାରୁଛେ ରକ୍ଷା ମଶା ଦାଉରୁ ରକ୍ଷା ପାଇବା ଫଳରେ ଆମ୍ଭେମାନେ ବାଡ଼ି ବଗିଚାରେ ବେଶୀ ସମୟ ମଧ୍ୟ କାର୍ଯ୍ୟ କରିପାରୁଛୁ କିନ୍ତୁ ଶୀତଦିନେ ଆଉ ବର୍ଷାଦିନେ ମଶା ଆଉ ପୋକର ପରିମାଣ ବିଶେଷ ଭାବରେ ଏତେ ଭୟଙ୍କର ହୋଇଯାଏ ଯେ ବାଡ଼ି ବଗିଚାରେ କାର୍ଯ୍ୟ କରିବା ତ ଦୂରର କଥା ବାଡ଼ି ବଗିଚାକୁ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼େ ଯାହା ଫଳରେ ଆମେ ବାଡ଼ି ବଗିଚାରେ କାର୍ଯ୍ୟ କରିବାକୁ ପସନ୍ଦ କରିପାରୁନା କିନ୍ତୁ କ'ଣ କରିବୁ ମୁଲିଆ ମଣିଷ ଯାହା ଫଳରେ ଆମେ ମାନେ ବାଡ଼ି ବଗିଚାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉ କିନ୍ତୁ ଖରାଦିନେ ଆମ୍ଭେମାନେ ଏତେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥାଉ କାରଣ ଖରାଦିନେ ପୋକ ଆଉ ମଶାର ପରିମାଣ ବିଶେଷ ଭାବରେ ଦେଖାଯାଏ ନାହିଁ କିନ୍ତୁ ବର୍ଷା ଦିନେ ସାପ ପୋକ ମଶା ମାଛି ଇତ୍ୟାଦିିଙ୍କ ପରିମାଣ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ ଯାହା ଫଳରେ ଏମାନଙ୍କ ଦାଉରୁ ରକ୍ଷା ପାଇବା ଆମ୍ବାମାନଙ୍କ ନିକଟରେ କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ନିଜ ବଗିଚା ନିଜ କାର୍ଯ୍ୟ ନିଜ ଭରଣପୋଷଣ ଏ ହଉଚି ଆମ ବଗିଚାର ରକ୍ଷଣାବେକ୍ଷଣ ଯଦି ରକ୍ଷଣାବେକ୍ଷଣ ବଗିଚାର ନ କରିବୁ ତେବେ ଆମ ମୁଲିଆପଣର ବିଶେଷ ଭାବରେ ପ୍ରଭାବ ପଡ଼ିବ ବଗିଚାରେ କାର୍ଯ୍ୟ କରିବା ଫଳରେ ଆମେ ଉଠାଏ ଖାଦ୍ୟ ଖାଇପାରୁଛୁ ଯାହା ଫଳରେ ଆମ ଜୀବନର ଭାରସାମ୍ୟ ବଢ଼ିପାରୁଛି ଆମେ ଆଉ କୌଣସି କାର୍ଯ୍ୟରେ ଲିପ୍ତ ନ ରହି ଆମ ବାଡ଼ି ବଗିଚାରେ କାର୍ଯ୍ୟ କରିବା ଫଳରେ ଆମେ ବିଭିନ୍ନପ୍ରକାର ଉପକାର କାର୍ଯ୍ୟସାଧନ କରୁଛୁ